ଆମ ଘରେ କୁକୁଡ଼ାର ବ୍ୟବସାୟ କରନ୍ତି ତ ଆମ ଘରେ କୁକୁଡ଼ାକୁ ପଶିକି ରଖନ୍ତି ତ ଆମ ଘରେ କୁକୁଡ଼ା ପଶିକି ତାର ଖାଦ୍ୟ ବଣ୍ଟନ କରନ୍ତି ଅନ୍ୟ ଘର ବି କରନ୍ତି ତ ଆମ ଘର ଭଲ ଚାଲିଛି ଜିନିଷପତ୍ର ତାକୁ ଖୁଦ ଦେଲେ ଖାଇବ ଭଲ ସୁସ୍ଥ ରହିବ ତ କୁକୁଡ଼ା ଦ୍ୱାରା ଆମ ଖାଦ୍ୟ ବି ଭଲ ହେବ ଖାଦ୍ୟ ବି ହେଉଛି ଅନ୍ୟ ଘରେ ବି କରନ୍ତି କୁକୁଡ଼ା ପୋଷିକି ତାକୁ ଭଲ ଭାବରେ ସୁସ୍ଥ ସବଳରେ ରଖନ୍ତି ତ ଆମ ଘରେ ବି ରଖୁଛୁ ଅନ୍ୟ ଘରେ ବି ରଖିବେ ଆମ ଘରେ ବି ରଖୁଛୁ ତା ପାଇଁ ଖାଦ୍ୟ ଦେଉଛୁ ଖାଦ୍ୟ ଦେଉଛୁ ରଖୁଛୁ ଖାଦ୍ୟ ଦେଉଛୁ ରଖୁଛୁ ସିଏ ବି ଖାଦ୍ୟ ଖାଉଛି ରହୁଛି ଅନ୍ୟ ଘରକୁ ଯାଉନାହିଁ କିଛି ନାହିଁ ଆମ ଘରେ ରହୁଛି କୁକୁଡ଼ା ରଖିବା ଦ୍ୱାରା ଆମର ପୋଷୁଛୁ ବଡ଼ ହେଲା ପରେ ଆମେ ବିକୁଛୁ ପଇସା ବି ମିଳିବ କୁକୁଡ଼ାକୁ ପୋଷିଥିଲେ ତ କୁକୁଡ଼ା ଆମ ଘରେ ରହେ ଖାଦ୍ୟ ଦେଉ ଖାଦ୍ୟ ଦେଲା ପରେ ରାତିରେ ଶୋଇ ପଡ଼େ ତ ବଡ଼ ହେଲା ପରେ ଆମେ ବିକି ଦେଉ ବିକିଦେଲା ପରେ ପଇସା ମିଳିବ ଆମକୁ ଆମେ କୁକୁଡ଼ା ଦୋକାନରେ ବି ଦେଉ ତ ସେଠି କୁକୁଡ଼ାକୁ କାଟିକିନା ଚିକେନ ପକୋଡ଼ା କରନ୍ତି ପକୋଡ଼ା କରନ୍ତି ତ ପକୋଡ଼ା ଖାଉ ଭଲ ଲାଗେ ତ କୁକୁଡ଼ା ଦ୍ୱାରା ଖାଇ ପାରୁଛୁ କୁକୁଡ଼ା ରଖିଥିଲେ ଭଲ ସକାଳେ ସନ୍ଧ୍ୟାରେ ଡାକୁଛି ତ ତାଦ୍ଵାରା ଆମେ ଟାଇମ୍ ଜାଣିପାରୁଛୁ ତ କୁକୁଡ଼ା ଥିଲେ ଭଲ